ହଁ ଆପଣ ଟ୍ରାଭେଲ୍ସ ଓହୋ ଆମେ ଟିକେ ଟ୍ରାଭେଲ ଇଏରେ ଟିକେ ଆମେ କଲ୍ କରିଥିଲୁ କି ଟିକେ ଆମର ବୁଲିବାର ଯିବାର ଥିଲା ତ ପ୍ଲାନ ଥିଲା ହଁ ତ ଆମେ କ'ଣ କେମିତି ଗଲେ ଟିକେ କ'ଣ ସୁବିଧା ହେବ ଟିକେ ଆପଣ କହିବେ କି ଆମେ ପୁରୀକୁ ଟିକେ ଯାଇଥାଆନ୍ତୁ ପୁରୀ ବୁଲିବାକୁ ଆଜ୍ଞା ଆମର ଫ୍ୟାମିଲି ଛଅ ଜଣ ଆମେ ଯିବୁ

ଆମେ ସେଇ ଚାରି ପାଞ୍ଚଦିନ ପାଇଁ ଟିକେ ବୁଲିବାକୁ ଯିବୁ

ହଁ ଆଜ୍ଞା

ଆଜ୍ଞା ଆଜ୍ଞା ସୂର୍ଯ୍ୟ ମନ୍ଦିର ଆଚ୍ଛା ଆମର ରହିବାରେ ସୁବିଧା ସବୁ ସେଠି ମିଳିପାରିବ ତ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ତା'ହେଲେ ଠିକ୍ ଅଛି ଆମେ ଯିବୁ ଆଉ ଆଚ୍ଛା ଆଜ୍ଞା ଠିକ୍ ଅଛି ଆମେ ଯିବୁ ତା'ହେଲେ ଆଉ ଆଜ୍ଞା ରଖୁଛି ଆଜ୍ଞା